ହଁ ଆଜ୍ଞା ଦୌଡ଼ିବା ଜଗିଙ୍ଗ କରିବା ଇତ୍ୟାଦି ଛୋଟ ଛୋଟ କାର୍ଯ୍ୟପ କରିବା ଦ୍ୱାରା ଆମ ଶାରୀରିକ ଏକ୍ସସାଇଜ୍ ହେଇଥାଏ ଏବଂ ଶରୀର ସୁସ୍ଥ ଥାଏ ଖାଦ୍ୟ ହଜମରେ ଆମକୁ ସାହାଯ୍ୟ ହେଇଥାଏ ଏବଂ ଶରୀର ସୁସ୍ଥ ଏବଂ ଶକ୍ତ ଶକ୍ତ ହେଇ ସୁସ୍ଥ ଶରୀର ଆମେ ପାଇପାରୁ ଦୌଡ଼ିବା ଦ୍ୱାରା ଶାରୀରିକ ଗଠନ ବି ସୁନ୍ଦର ହେଇଥାଏ ଜଗିଙ୍ଗ ଇତ୍ୟାଦି ଛୋଟ ଛୋଟ ଏକ୍ସରସାଇଜ୍ କରିବା ଦ୍ୱାରା ବି ଶରୀର ବହୁ ଭିତର ଅଙ୍ଗ ସୁଦୃଢ଼ ହୋଇଥାଏ ଏବଂ ପେଟ ପରିଷ୍କାର ରଖିବାରେ ସାହାଯ୍ୟ ହେଇଥାଏ ଆମେ ଯେମିତି ସାଧାରଣ ଏକ୍ସରସାଇଜ୍ କରୁ ଘରେ ସେଇ ଏକ୍ସରସାଇଜ୍ଠୁ ଦୌଡ଼ିବା ଏକ୍ସରସାଇଜ୍ଟା ବଡ଼ିର ଦେହର ମାନେ ଅଲ୍ ପାର୍ଟର ଏକ୍ସରସାଇଜ୍ ହେଇଯାଏ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସପ୍ତାହକୁ ମିନିମମ୍ ତିନିଥର ସପ୍ତାହକୁ ତିନି ତିନି ଦିନ ଦୌଡ଼ିବା ଆବଶ୍ୟକ ମିନିମମ୍ ଗୋଟେ କିଲୋମିଟର ଦେଢ଼ କିଲୋମିଟର ଧୀରେ ଯେଉଁମାନେ ଅଧିକ ମେଦ ବହୁଳ ବ୍ୟକ୍ତି ସେମାନେ ଫାଷ୍ଟ ଧୀରେ ଧୀରେ ଚାଲିବା ଷ୍ଟାର୍ଟ କରିକି ଧୀରେ ଧୀରେ ଦୌଡ଼ିବା ଦରକାର ଦୌଡ଼ିବା ଦ୍ୱାରା ଶରୀର ଚର୍ବି ବି ହ୍ରାସ ପାଏ ହ୍ରାସ ପାାଏ ଏବଂ ଚର୍ବି ପାଇଁ ଦେହର ଗଠନ ସୁନ୍ଦର ହୁଏ ଏବଂ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନା କିଛି ଡେଲି ରୁଟିନ୍ ହିସାବରେ ଯେମିତି ଆମେ ଡେଲି ଖାଉଛୁ ସେମିତି ଡେଲି ଆମର କିଛି ନା କିଛି ଏକ୍ସରସାଇଜ୍ କରିବା ନିହାତି ଆବଶ୍ୟକ